ଆମର ଫେସନ୍ ଦେଖନ୍ତୁ ଆମର ବଲାଙ୍ଗୀର ଫେସନ୍ ଅଲଗା କୋରାପୁଟ ଫେସନ୍ ଅଲଗା ଏଁ ଏବଂ କଳାହାଣ୍ଡିର ଫେସନ୍ ଅଲଗା ସ ଏଇ ତିନିଟା ଜାଗାର ଆମର ଫେସନ ଗୋଟେ ଗୋଟେ ଜାଗାର ଫ୍ୟାସନ୍ ଗୋଟେ ଅଲଗା ସିଷ୍ଟମର ଥାଉଚି ଏଁ ଲୋକମାନେ ସେଇଟା ବି ଫ୍ୟାସନକୁ ଦେଖିକିନା ତାଙ୍କର କଳାହାଣ୍ଡିର କୋଉ ଫ୍ୟାସନ୍ ଅଛି ଆମର କୋରାପୁଟର କୋଉ ଫେସନ୍ ଅଛି ଆମର ଇଏ ବାଲାଙ୍ଗୀର କୋଉଟା ଫେସନ୍ ଅଛି ସବୁ ତାଙ୍କର ଫ୍ୟାସନ୍ ତ ଅଲଗା ଥାଉଚି ଥାଉଚି ଏଁ ତାଙ୍କର ଡିଜାଇନ୍ ବି ତାଙ୍କର ଅଲଗା ଟାଇପର ଥାଉଚି ଏଁ ଯୋଉ ଆମର କୋରାପୁଟୁଆ ଯୋଉ ଡିଜାଇନଟା ହଉଚି କ'ଣ ହଁ ତାଙ୍କର ଶାଢ଼ୀ ପିନ୍ଧା ଏଁ ତାଙ୍କର ଖୋପାବନ୍ଧା ତାଙ୍କର ଡେନ୍ସ ସବୁ ଅଲଗା ଟାଇପର ଥାଉଚି ଏଁ ସେ କଳାହାଣ୍ଡିର ବି ତାଙ୍କର ଶାଢ଼ୀ ପିନ୍ଧା ଡ୍ରେସ୍ ଫେସନ୍ ସବୁ ଅଲଗା ଟାଇପର ଥାଉଚି ଆଉ ଚଳଚ୍ଚିତ୍ର ମାଧ୍ୟମରେ ଆମେ ଦେଖୁଚୁ ମିହିର ଦାସ ସେ ବହୁତ ଗୋଟେ କଳାକାର ଥିଲେ ଏଁ ତାଙ୍କର ଯେତେବେଳେ ଆମେ ଚଳଚ୍ଚିତ୍ର ଦେଖୁଚୁ ଆମକୁ ତାଙ୍କର ଚଳଚ୍ଚିତ୍ର ଦେଖିକିନା ଆମେ ବହୁତ କିଛି ଶିଖିପାରିଛୁ ହଁ ଆମର ଅଭିଜ୍ଞତା ବି ଟିକେ ଟିକେ ବଢ଼ୁଛି ସେ ଚଳଚ୍ଚିତ୍ର ଦେଖିକିନା ମିହିର ଦାଶଙ୍କର ହଁ ଆଉ ରାଜନୈତିକ ଦଳ ରାଜନୈତିକ ଦଳ ଭିତରେ ବୋଲେ ଆଗ ଦେଖନ୍ତୁ ବିଜୁ ପଟ୍ଟନାୟକ ଥିଲେ ମୁଖ୍ୟମନ୍ତ୍ରୀ ତା ପଛେ ବିଜୁ ପଟ୍ଟନାୟକ ପରେ ଆସିଲା ତାଙ୍କ ପୁଅ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଏବେ ମଧ୍ୟ ବିଜୁ ଜନତା ଦଳର ସେମାନେ ରାଜୁତ କରୁଛନ୍ତି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ବି ବିଜୁ ପଟ୍ଟନାୟକ ଅଛନ୍ତି